ବୌଦ୍ଧ ଜିଲ୍ଲା ନିମନ୍ତେ କଲ୍ୟାଣ ବିକାଶ ଯୋଜନାର ପଦକ୍ଷେପ ରହିଛି ଯାହାକି ହେଉଛି ସ୍ଵାସ୍ଥ୍ୟସେବା ସ୍ଵାସ୍ଥ୍ୟସେବା ହେଉଛି ଯାହାକି ଦେଇଛନ୍ତି ସେହି ଗ୍ରୀନ୍ କାର୍ଡ଼ ଆଉ ହେଲ୍ଥ କାର୍ଡ଼ ଯାହା ଦ୍ଵାରା ଗୋଟିଏ ଲୋକଟିଏ ତା' ପାଖେ ପଇସା ନଥିଲେ ମଧ୍ୟ ସେ ହସ୍ପିଟାଲ ଯାଇକରି କିଛି ସାହାଯ୍ୟ ନେଇକରି କିଛି ମେଡିସିନ ଖାଇପାରିବ ଆଉ ଦାରିଦ୍ର୍ୟକୁ ହ୍ରାସ ଦାରିଦ୍ର୍ୟକୁ ହ୍ରାସ ହେଉଛି ଏ ବ୍ୟାଙ୍କରୁ ଲୋନ୍ ଆଣିକରି ଜଣେ ତା'ର ଦାରିଦ୍ର୍ୟ ହ୍ରାସକୁ କମାଇପାରିବ ମହିଳା ସଶକ୍ତିକରଣ ମହିଳା ସଶକ୍ତିକରଣ ଦ୍ଵାରା ମହିଳାମାନେ ବସିକରି ଯେଉଁ ଘରେ ଖାଲି ବୋରିଂ ହେଉଥିଲେ ତାହାକୁ କିଛି ପଇସା ଦେଇ କିଛି ବିଜନେସ୍ କରି ପାରୁଛନ୍ତି ସେମାନେ ଲାଷ୍ଟରେ ପେନସନ୍ ଯୋଜନା ପେନସନ୍ ଯୋଜନା ହେଉଛି ପେନସନ୍ ଦେଉଛନ୍ତି ଯେମିତି ବୁଢ଼ାବୁଢ଼ୀମାନେ ହୋଇଗଲେ ତାହାକୁ କିଛି ସରକାର ପାଞ୍ଚଶହ ଟଙ୍କା ଲେଖାଏଁ ଦେଇକରି ଭତ୍ତା ଆକାରରେ ଅନ୍ନପୂର୍ଣ୍ଣା ଅନ୍ତ୍ୟୋଦୟ କାର୍ଡ଼ ଯାହା ହେଉଛି ତିରିଶ କେଜି ଲେଖାଏଁ ଚାଉଳ ସେଇଟା ହେଉଛି ଯିଏକି ଭିନ୍ନକ୍ଷମ ଏଇଟାମାନଙ୍କୁ ସେଇଟା ଦିଆଯାଉଛି